ଆମ ଘରେ ଆମ ଭଉଣି ଛୋଟ ଭଉଣି ପିଜ୍ଜା ଖାଇବାକୁ ଇଚ୍ଛା କଲା ପିଜ୍ଜା ଖାଇବା ପାଇଁ ଇଚ୍ଛା କଲା ମୁଁ ପିଜ୍ଜା ତ ମୁଁ ଦେଖିନି କି ଖାଇନି କେବେ ଜାଣିନି କେମିତି ପିଜ୍ଜା ବନେଇବି ପିଜ୍ଜା ବନେଇବା ୟୁଟୁବରେ ଦେଖିନି ୟୁଟୁବରୁ ବନେଇଥିନି ବହୁତ୍ କେତେ ମେହନତ୍ କରି ବନେଇଥିନି ପିଜ୍ଜା ଟେଷ୍ଟ୍ ନାଇଁ ଲାଗଲା କାଁଯେ ଅର୍ଡ଼ର୍ କଲେ ନିକେ ଅର୍ଡ଼ର୍ କଲାଟା ବହୁତ୍ ଭଲ୍ ଲାଗସି ହେଲେ ପିଜ୍ଜା ବନେଇ ନାଇଁଜାନେ ସେ କା'ଣା ମାନେ କାଟ ତା'ପରେ ସେ ଚକଲେଟ୍ ଦିଅ ସେ ପାତଲଘଣ୍ଟା କାକୁଡ଼ି କା'ଣା କା'ଣା ମାନେ କାଟିକରି ବନାବାଟା ତ ନାଇଁଜାନି ବନେଇ ହେଟା ଏକା ବହୁତ୍ ଅସାଧାରଣ ହୋଇଥିଲା ସେଥିପାଇଁ ନେଇକେଁ ଡ଼ିଫିକଲ୍ଟ୍ ବହୁତ୍ ହେଇଥିଲା କାଁଯେ ବୋଲେ ପିଜ୍ଜା କେବେ ନାଇଁ ଖାଏବାର୍ ବନାବାର୍ ବି ନେଇଁ କେବେ ଖାଲି ୟୁଟୁବରେ ଅର୍ଡ଼ର୍ କଲାଟା ମାନେ ଖାଲି ଅର୍ଡ଼ର୍ କଲେ ଖାଲି ଆଇସି ବୋଲି ମୁଇଁ ଜାନଥିଲି ହେଲେ ମୋ ଛୋଟ ଭଉଣି ଜିଦ୍ କରିବା ପାଇଁ ମୁଁ ପିଜ୍ଜା ବନେଇଥିନି ଆରୁ ପିଜ୍ଜା ଖାଇଲା ପିଜ୍ଜା ଖାଇଲା ଦିଦି ଭଲ ଲାଗୁନି ବୋଲି କହିଲା ତା'ପରେ କ'ଣ ମୁଁ ଆଉ କହିବି ଆରୁ